ହ୍ୟାଲୋ ଆମର୍ ଭାରତ୍ରେ ବେଶୀ କରି ଆମର୍ ଭାତ ଆଉ ଅଟା ଜାତୀୟ ରୁଟି ଖାଦ୍ୟ ଖାଏବାକେ ପସନ୍ଦ୍ କର୍ସନ୍ ଦୁଇ ନମ୍ବର୍ ମାଂସ ବି ଖାଏବାକେ ପସନ୍ଦ୍ କର୍ସନ୍ ତିନ୍ ନମ୍ବର୍ ଆମର୍ ନିରାମିଷାବାଲେ ଜେନ୍ଟା ଆମର୍ ଗୁରଷ୍ ଜାତୀୟ ଖାଦ୍ୟ ଯେନ୍ଟା ମିଠା ଛେନାପୋଡ଼୍ ଆମର୍ କ୍ଷୀରମନ୍ଦ୍ ଛେନା ଗଜା ଲଡ଼ୁ ଆମର୍ ଇଥିରେ ଖାଏବାକେ ବେଶୀ ଶ୍ରଦ୍ଧା କର୍ସନ୍ ଆମର୍ ଗାଉଁଲିଆ ହିସାବେ ଚନାଚର୍ପଟି ଜେନ୍ଟା ମାନେ ସିଙ୍ଗ୍ଡ଼ା ପିଆଜି ଆଲୁଚପ୍ ମାନେ ରସ୍ଗୁଲା ଇଟାମାନେ ଖାଏବାକେ ବହୁତ୍ ଶ୍ରଦ୍ଧା କର୍ସନ୍ ଶୁଖା ଜିନିଷ୍ରେେ ଆମର୍ ସୋନ୍ପାପ୍ଡ଼ି ବିସ୍କୁଟ୍ ପେଡ଼ା ଆଉ ଆମର୍ ଇ ପାପଡ଼୍ ଜାତୀୟ ଜିନିଷ୍ ଖାଏବାକେ ଶ୍ରଦ୍ଧା କର୍ସନ୍ ଆଉ ଆଉ ଗୋଟେ ବେଶୀ ଶ୍ରଦ୍ଧା ହେସି ପଖାଳ୍ ଭାତ୍ ପଖାଳ୍ ଭାତ୍ରେ ଦହି ପର୍ଯା ହେଇଥିବା ଆମର୍ ସେଥିରେ ମାନେ ପଞ୍ଚ୍ଫୁଟନ୍ ପର୍ଯା ହେଇଥିବା ଆଉ ସେଟା ଖାଏବାକେ ବି ଶ୍ରଦ୍ଧା କର୍ସନ୍ ଯେନ୍ଟାକି ମାନେ ପାତଲ୍ଘଣ୍ଟା ଚିଟ୍କା ଆଲୁ ଭର୍ତ୍ତା ବାଏଗନ୍ ଭର୍ତ୍ତା ପିଆଜ୍ ଲସୁନ୍ରେ ଛେଚିକିରି ଅଦା ସାଙ୍ଗେ ତାକେ ମାନେ ରନ୍ଧା ଯାଇଥିବା ସେଟା ପଖାଲ୍ ଭାତ୍ରେ ବହୁତ୍ ଟେଷ୍ଟ୍ ଲାଗ୍ସି ଦହିରେ ପର୍ଝିକିରି ସେଟା ଖାଏସନ୍ ଆଗ୍ରୁ ଖାଉଥିଲେ ଯେ ଭାତେ ବାସି ଭାତ୍ ବାସି ଭାତ୍ରେ ଆମର୍ ତେତେଲ୍ ଯାଉଥିଲା ପାାତଲ୍ଘଣ୍ଟା ପୁଡ଼ାଯାଉଥିଲା ପିଆଜ୍ ଯାଉଥିଲା ଲସୁନ୍ ଯାଉଥିଲା ଆର୍ ଖେତେ ମାନେ ଚାଷୀମାନେ ଖାଉଥିଲେ ସେଟା ଗୁଟେ ବହୁତ୍ ସୁନ୍ଦର୍ ଖାଦ୍ୟଟେ ତା'ପରେ ଆମର୍ ପୁରୀର ଭୋଗ ବହୁତ୍ ଶ୍ରଦ୍ଧା ବହୁତ୍ ଟେଷ୍ଟ୍ ଲାଗ୍ସି ସେଟା ଗୁଟେ ଭଲ୍ ଖାଦ୍ୟଟେ ଆମର୍ ଭାରତ୍ ସାରା ବେଶୀକରି ଆମେ ଚାଉଲ୍ର ବ୍ୟବହାର୍ ବେଶୀ କରିଥାଉଁ ଚାଉଲ୍ ଆମର୍ ପିଠା ପିଠାମାନେ ବନେଇଥାଉଁ ଆମର୍ ଯେନ୍ଟାକି ଇ ମଡ଼ା ଶୁଆଁଲି ବରା ଇଟା ମାନେ ବି ବନେଇଥଉଁ ଆର୍ ସେଥିରେ ଖାଇଥାଉଁ ଆଉର୍ ମାଂସାଶୀ ଅନୁସାରେ ଆମର୍ ମେଣ୍ଢା ଛେଲି ମେଣ୍ଢାର ମାଂସ ଯେନ୍ଟା ଆମର୍ ମାନେ କୁକୁଡ଼ା ଜାତୀୟ ପକ୍ଷୀ ଜନ୍ତୁମାନ୍କର୍ ମାଂସ ତା'ପରେ ଇଟା ମାନେ ମାଂସ ଖାଇଥାଉଁ ଆଉ କୁକୁଡ଼ାର ଅଣ୍ଡା ଅଣ୍ଡା ଜାତୀୟ ଜିନିଷ୍ ବନେଇକରି ବି ଖାଇଥାଉଁ ବିଭିନ୍ନ ଜିନିଷ୍ ବନେଇକିରି ଆଉ ତାକେ ଲୋକପ୍ରିୟ ବେଶୀକରି ଆମର୍ ଇନର୍ ଖାଦ୍ୟ ହଉଚେ ଆମର୍ ପଖାଲ୍